ମୁଁ ବଗିଚାରେ ଗଛ ଲଗାଇବାକୁ ବହୁତ ପସନ୍ଦ କରେ କାହିଁକି ନା ବଗିଚାରେ ଗଛ ଲଗାଇବା ଦ୍ୱାରା ଆମେ ଅମ୍ଳଜାନ ପାଇଥାଉଁ ଏବଂ ଅଙ୍ଗାରକାମ୍ଳକୁ ସେଇ ଗଛ ଗୁଡ଼ିକ ତାଙ୍କ ଭିତରକୁ ନେଇଯାଇଥାନ୍ତି ଯାହାଫଳରେ ଆମେ ସୁସ୍ଥ ବାୟୁ ଗୁଡ଼ିିକୁ ପାଇଥାଉଁ ସାଧାରଣତଃ ବଗିଚାରେ ହୁଁ ପିଜୁଳି ଗଛ ଆମ୍ବ ଗଛ ଅମୃତଭଣ୍ଡା ଗଛ ଇତ୍ୟାଦି ବିଭିନ୍ନ ପ୍ରକାର ଗଛ ଲଗାଇ ଥାଏ ଏବଂ ଫୁଲ ଗଛ ମଧ୍ୟରେ ଆମେ ଦେଖିବାକୁ ଗଲେ ଗେଣ୍ଡୁ ଫୁଲ ଗୋଳାପ ଫୁଲ ମାଳତୀ ଫୁଲ ବାରମାସୀ ଫୁଲ ଇତ୍ୟାଦି ବିଭିନ୍ନ ପ୍ରକାର ଫୁଲ ମଧ୍ୟ ଫୁଲ ଗଛ ମଧ୍ୟ ଲଗାଇଥାଉଁ ଏହାର ଲଗାଇବାର କାରଣ ଏହା ଯେ ଏଠି ଅନେକ ପ୍ରକାର ତା'ର କାରଣ ଅଛି ପ୍ରଥମେ ତ ଦେଖିବା ଆମକୁ ବାୟୁମଣ୍ଡଳଲକୁ ସୁସ୍ଥ ରହିବାରେ ବା ଅଙ୍ଗାର ଅଙ୍ଗାରକାମ୍ଳ ମୁକ୍ତ କରିବା ପାଇଁ ସେହି ବୃକ୍ଷ ଗୁଡ଼ିକ ବା ଉଦ୍ଭିଦ ଗୁଡ଼ିକ ଆମକୁ ସାହାଯ୍ୟ କରିଥାନ୍ତି ଯାହାକି ଅଙ୍ଗାରକାମ୍ଲକୁ ସେ ଶୋଷଣ କରି ଆମକୁ ଶ୍ୱାସନ କରିବା ପାଇଁ ଅମ୍ଳଜାନ ପ୍ରଦାନ କରିଥାନ୍ତି ଯାହାଫଳରେ ଆମେ ଜୀବନ୍ତ ରହିପାରିଥାଉଁ ଏବଂ ଫୁଲ ଗଛ ମଧ୍ୟରେ ଦେଖିବାକୁ ଗଲେ ମୋତେ ଗୋଳାପ ଫୁଲ ବହୁତ ପସନ୍ଦ ଲାଗେ କାହିଁକି ତା'ର ଲୁକିଙ୍ଗଟା ବହୁତ ଭଲ୍ ଦେଖାଯାଏ ଗୋଟେ ହେଉଛି ପିଙ୍କ କଲରର ଆଉ ଗୋଟିଏ ହେଉଛି ହ୍ୱାଇଟ୍ କଲରର ହ୍ୱାଇଟ୍ କଲର୍ ର ଗୋଲାପ ଫୁଲଟା ବହୁତ ବେଶୀ ପସନ୍ଦ ଲାଗେ କାହିଁକିନା ହ୍ୱାଇଟ୍ ହେଉଛି ଶାନ୍ତିର ପ୍ରତୀକ ଏବଂ ତାହାକୁ ଯଦି ଦେଖିଦେବା ମନରେ ଗୋଟେ ଶାନ୍ତି ଭାବ ଜାଗ୍ରତ ହେସି ଏବଂ ରେଡ଼୍ ରେଡ଼୍ ରୋଜ୍ ଯେନଟା ଆମେ ଲାଲ ଗୋଲାପ ଫୁଲ ବା ପିଙ୍କ ଗୋଲାପ ଫୁଲ କହୁଛୁ ସେଇଟା ହେଉଛି ପ୍ରେମର ପ୍ରତୀକ ଯାହାକି ଆମକୁ ପ୍ରେମ ମଧ୍ୟରେ ବନ୍ଧା ରଖିବା ପାଇଁ ତାହା ସିମ୍ବଲ୍ ଆମକୁ ଦେଇଥାଏ ତେଣୁକରି ଗଛ ଲଗାଇବା ପାଇଁ ମୁଁ ବହୁତ ପସନ୍ଦ କରେ ଏବଂ ତାହାକୁ ବଢ଼ାଇବା ପାଇଁ ମଧ୍ୟ ବହୁତ ଆଗ୍ରହୀ ହୋଇଥାଏ